ଛବିଶି ଆଠ ଦୁଇ ହଜାର ପାଞ୍ଚ ତିନି ଛଅ ଦୁଇହଜାର ବାର ଚାରି ଦୁଇ ଦୁଇ ହଜାର ଦୁଇ ବାଇଶି ଆଠ ଦୁଇ ହଜାର ଛଅ ଚବିଶି ତିନି ଦୁଇ ହଜାର ସାତ